ମୁଁ ଓଡ଼ିଆରୁ ଅନ୍ୟଭାଷାକୁ ଅନୁବାଦ କରିଛି ମୁଁ ଓଡ଼ିଆରୁ ସଂସ୍କୃତ ଭାଷାକୁ ଅନୁବାଦ କରିଛି ମୁଁ ଓଡ଼ିଆରୁ ଇଂରାଜୀ ଭାଷାକୁ ଅନୁବାଦ କରିଛି ସେତବେଳକୁ ମୋର ଅଭିଜ୍ଞତା ଭଲ ନଥିଲା ଏବେ ମୋର ଅଭିଜ୍ଞତା ଭଲ ଅଛି